ହଁ ମାଆ ଆଗରୁ ତ ଆମ ଦେଶରେ କିଛି ନଥିଲା ସେଇ କୀର୍ତ୍ତନ କଲେ ସେଇ ଖୋଳ କଂସାର ବାହାଘର ହେଲେ ଡ୍ରମ୍ ପାର୍ଟି ଏଇଖିଣି ସେ ଡ୍ରମ୍ ପାର୍ଟି ବି ବାଜା କୁଆଡ଼େ ଉଡ଼ିଗଲା ଏଇଖିଣି ସବୁ କଳକବ୍ଯା ଉପରେ ଡିଜି ଫେଜି କ'ଣ କ'ଣ ମୁଁ ତା ନାଁ ଫାଁ ସବୁ ଜାଣିନି ଆଉ ଦେଶକୁ ଆଗ ଏବେ କ'ଣ କଳା ସାହିତ୍ୟରେ ଯେମିତି ସବୁ ମାତି ଯାଆନ୍ତି ସେମିତି ଏଇଖିଣି କଳକବ୍ଯାରେ ସବୁ ମାତି ଯାଉଛନ୍ତି ଆଗ କଥା ଆଉ ନାହିଁ ହାଁ ଆଉ ଯିଏ ଯାହା କରୁଛି ସବୁ ଏଇଖିଣି ନିଜ ସ୍ୱାର୍ଥ ହିସାବରେ କରୁଛି ଆଉ ଧର୍ମ କ'ଣ କର୍ମ କ'ଣ କିଏ ଭଲ କ'ଣ ମନ୍ଦ କ'ଣ କିଏ ଆଉ ଜାଣୁଛି ସତ କଥା ବି ମାଆ ଏଇଟା